ହଁ ମୁଁ ବଳଦ ଗାଡ଼ି ଦୌଡ଼ ଛେଳି ଏବଂ କକ୍ ଫାଇଟ୍ କିମ୍ବା ପଶୁମାନଙ୍କର ସହିତ ସବୁ ଖେଳ ଦେଖିଛି ଦଶରା ଦଶହରାରେ ବଡ଼ ଉତ୍ସବ ପାଳନ କରାଯାଏ ସେଥିରେ ଦୋକାନ ବଜାର ସବୁ ବସିଥାଏ ଠାକୁରଙ୍କ ସହିତ ସବୁ ଦୋକାନ ବଜାର ବସିଥାଏ ତା ପରେ ସେଠି କୁକୁଡ଼ା ବିଭିନ୍ନ ପ୍ରକାର କୁକୁଡ଼ାକୁ ଆଣିକି ସଜ କରିକି ତାଙ୍କ ଗୋଡ଼ରେ ଛୁରୀ ବାନ୍ଧିକି ସେମାନେ ଅଣିଥାନ୍ତି କନ୍ଟେଷ୍ଟ କରି ତାକୁ ତାଲିମ ଦେଇକି ଆଣିଥାନ୍ତି ଯାହାଫଳରେ ସେମାନଙ୍କର ଏକ ମାଡ଼ ଗୋଳ ଭିତରେ ଯିଏ ଜିତିବ ଯେଉଁ ପାର୍ଟି ଜିତିବ ଯେଉଁ ପାର୍ଟି ହାରିବ ଏମିତି ଥାଏ ସେମାନଙ୍କ ଭିତରେ ଯିଏ ହାରିବ ସିଏ ତା'ର ଅନ୍ୟ ପାର୍ଟିକୁ ଜିତିବା ପାର୍ଟିକୁ ତେଲ ମସଲା ସହ ତା'ର ଫାଇନ୍ ଦେବାକୁ ବି ପଡ଼ିଥାଏ ଯେତେ ଟଙ୍କାରେ ସେମାନେ ଖେଳ ଆରମ୍ଭ କରିଥାନ୍ତି ତାକୁ ବି ଦେବାକୁ ପଡ଼ିଥାଏ ସେମିତି ସେମିତି ଗୋରୁ ବଳଦ ଦୌଡ଼ ବଳଦ ଦୌଡ଼ରେ ଦଶହରାରେ ବିଭିନ୍ନ ପ୍ରକାର ସଜ କରିକି ସେମାନେ ଆଣିଥାନ୍ତି ଯାହା ଫଳରେ ସେମାନେ ବଳଦ ଦୌଡ଼ରେ କିଏ ପାରିବ କିଏ ହାରିବ ସେମିତି ବି ଥାଏ ଆଉ ଛେଳି ମାନଙ୍କର ଛେଳି ମାନଙ୍କୁ ବି ସେମିତି ସଜାଇ ସଜାଇ ସଜାଇକି ସେମାନେ ଅଣିଥାନ୍ତି କାହାର ତାଲିମ ଦେଇଥାନ୍ତି ଯାହା ଫଳରେ କେଉଁ ଛେଳି ଜିତିବ କେଉଁ ଛେଳି ହାରିବ ଆଉ କକ୍ ଫାଇଟିଂ ସେମିତି ହୋଇଥାଏ ବିଭିନ୍ନ ପ୍ରକାର ପଶୁମାନଙ୍କୁ ସଜା ସଜି କରିକି ସେମାନେ ଆଣିକି ଏନେ କରିଥାନ୍ତି ଦୋକାନ ବଜାର ବସିଥାଏ ଖିଆ ପିଆ ହୁଏ ବହୁତ ମୌଜ ମଜଲିସ ହୁଏ